ହେଲୋ ଓମ୍ ସାଇ ରାମ୍ ରେଷ୍ଟୁରେଣ୍ଟ୍ରୁ କହୁଛନ୍ତି କି ମୋର ଗୋଟେ ଅର୍ଡ଼ର୍ ଥିଲା ତ ପିଜା ଗୋଟେ ହଁ କେତେବେଳେ ପହଞ୍ଚିବ ହଉ ନାଇଁ ସେଟା ଟିକିଏ ଭଲସେ ପାର୍ସଲ୍ କରନ୍ତୁ ମୋର ଶୀଘ୍ର ଟିକିଏ ଦରକାର ତ ବେଶୀ ଭୋକ ଲାଗୁଛି ହଁ କେତେ ଟାଇମ୍ରେ ପହଞ୍ଚିବ କେତେ ଏମାଉଣ୍ଟ୍ କ'ଣ ହଉ ଓସ୍ ହଉ ଟିକିଏ ଶୀଘ୍ର ଆସିବାକୁ ଟ୍ରାଏ କରିବେ ଆଉ ଗରମ ଥିବାର ଅଛି ନର୍ମାଲ୍ ହଁ

ହଉ ହଉ ଥ୍ୟାଙ୍କ୍ ୟୁ